ଆମ ଭାରତର ଶିକ୍ଷା ଆଗୁ ବହୁତ୍ ଭଲ୍ ଥିଲା ଯେନ୍ତାକି ଆମେ ଗୁରୁକୂଲ୍ରେ ପାଠ୍ ପଢ଼ୁଥିମୁ ରାମଚନ୍ଦ୍ର କୃଷ୍ଣଚନ୍ଦ୍ର ସବୁ ଗୁରୁକୂଲ୍ରେ ନେଇଥିଲେ ଆର୍ ଋଷି ମୁନି ମାନେ ସବୁ ଗୁରୁକୂଲ୍ ପାଠ୍ ପଢ଼ୁଥିଲେ ଗଛରେ ରହିକିରି ପାଠ୍ ପଢୁଥିଲେ ବହୁତ ଭଲ୍ ଥିଲା ଯେନ୍ ଶିକ୍ଷା ଯେ ମାଆ ବାପାକେ ସେବା କରି ପାରୁଥିମୁ ଏବର୍ ଶିକ୍ଷା ଟିକିଏ ଦୁଶୁରା ରହୁଛି ଆର୍ ତା'ପରେ ଆମେ ବାହାରର ଦେଶର ଶିକ୍ଷା ଆମକୁ ଭଲ୍ ନେଇ ଥେଇ ଆମେରିକା ବାହାରିଆ ଦେଶ ଯେତେ ଅଛନ୍ ସବୁ ଏ ଶିକ୍ଷା ନେଇ ଥେଇ ଯେନ୍ତାକି ସଂସ୍କାର ଶିକ୍ଷା ନେଇ ଥେଇ ସେ ଲୁକ୍ ଏବେ କମ୍ପ୍ୟୁଟର ଶିକ୍ଷା ନୁ ସେ ଲୁକ୍ ଏବେ ଆଗାକେ ଯାଇଛନ୍ ଆମରନେ କମ୍ପ୍ୟୁଟର ଶିକ୍ଷା ଟିକିଏ କମ୍ ଅଛି ଏବେ ଆସ୍ତେ ଆସ୍ତେ ଆମର କମ୍ପ୍ୟୁଟର ଶିକ୍ଷା ଆମେ ଗ୍ରହଣ କରୁଛୁ ଏବେ ସବୁ ପାଠ୍ ପଢ଼ବାକେ ପଡ଼ୁଛେ ଆରୁ ଆମେ ଆଗେ ବହୁତ ଶିକ୍ଷା ଅନୁଭବ କରୁଥିନୁ ବହୁତ ମାନ୍ୟ ଗୁନ୍ୟ ଜିନିଷଟା ଥିଲା ଏବେ ବିଭିନ୍ନ ପ୍ରକାର କମ୍ପ୍ୟୁଟର ମାନେ ଆସିକରି ଏବାର୍ ନୂତନ୍ ଶିକ୍ଷା ଉପରେ ଆମେ ପ୍ରେରଣା ଚାଲିଛେ ଶିକ୍ଷାଟା ବାହାର୍ ଦେଶ୍ ଆମର୍ ଦେଶ୍ ବୋଇଲେ ବାହାର ଦେଶ୍ ବି ଠିକ୍ ଚାଲିଛେ ହେବା ଉଚିତ୍ ଏମିତି ଶିକ୍ଷା ହେବା ଆମର୍ ଉଚିତ୍